ବୌଦ୍ଧ ଆମର ଏକ ଅନୁନ୍ନତ ଜିଲ୍ଲା ଏଠାରେ ବିଭିନ୍ନ ପ୍ରକାର ଦଳ ଅଛି ଯେମିତି ବିଜେପି ବିଜେଡ଼ି ଏମାନଙ୍କ ମଧ୍ୟରୁ ଆମ ଜିଲ୍ଲାରେ ବିଜେଡ଼ି ପ୍ରତିନିଧିମାନେ ନିର୍ବାଚନରେ ନିର୍ବାଚିତ ହୁଅନ୍ତି ଏହି ନେତାମାନେ ଆମ ପଞ୍ଚାୟତ ଓ ଗ୍ରାମମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଉନ୍ନତିମୂଳକ କାମ କରନ୍ତି ଯେପରି ଆମ ଅଞ୍ଚଳର ଲୋକମାନେ ଆମ ଗ୍ରାମର ଉନ୍ନତି କାମ ଦିଅନ୍ତି ଯାଦ୍ଵାରା ଗାଁ ର ଉପକୃତ ସେବା ସାଙ୍ଗରେ ଲୋକଟିର ମଧ୍ୟ ଉପକୃତ ହୋଇଥାଏ ନିର୍ବାଚନ ସମୟରେ ସରକାର ବି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ରଖିଥାଆନ୍ତି ଯାଦ୍ଵାରା ଲୋକମାନେ ସୁରକ୍ଷିତ ରୁହନ୍ତି